ଆଉ ସାଙ୍ଗ ଏ କଂଗ୍ରେସଟା କ'ଣ ହାରିଗଲେ ନା କ'ଣ ଆଉ ମୋଦିର କ'ଣ ଆଜି କ'ଣ ଆଜି ପର୍ଯ୍ୟନ୍ତ କ'ଣ କ'ଣ ସିଏ କରି ଚାଲୁଛି କରିଛି କ'ଣ କରିଛି ନବୀନ ବାବୁର ତ ପୁରା କାର୍ଡ୍ଟା ଚାଲୁନି ତ ଲୋକମାନଙ୍କର ସୁବିଧା ତ ମିଳୁଥିଲା ନବୀନ ବାବୁର ତ କାର୍ଡ୍ ତ ଚାଲିଥିଲା ହସ୍ପିଟାଲ୍ର ସେଟା ଆଉ ଚାଲିବ ନାହିଁ ଚାଲୁ ନାହିଁ ବା ଆଉ ସେଇଟା ତ କ'ଣ କରିବା ସେଥିପାଇଁ ତ ମୁଁ ବି ଚାହୁଁ ମୁଁ ତ ଚାଁହୁଛି ନବୀନ ବାବୁଙ୍କୁ ଆଉ ଥରେ ଆଣିବା ପାଇଁ ଆପଣ ତୁମେ କ'ଣ କହୁଛନ୍ତି କିନ୍ତୁ କ'ଣ କଲେ ହେବ ମୋଦି ମୋଦି ପୁରା ମୋଦି ପୁରା ରେଟ୍ ବଢ଼େଇ ଦୋବ ତାର ହିସାବ ନାହିଁ ବହୁତ ରେଟ୍ ବଢ଼େଇ ଦେବ ନବୀନ ନବୀନ ବାବୁ ସବୁଠୁ ଭଲ ଥିଲେ ମୋଦି ତ ପୁରା ରେଟ୍ ବଢ଼େଇ ଦେଉଛି ସବୁ ଜିନିଷର ରେଟ୍ ବଢ଼େଉଛି ସବୁଠୁ ଭଲ ଆମର ସବୁଠୁ ସେଇଟା ତ ସବୁଠୁ ଭଲ ଯେମିତି କରିକି ଆମେମାନେ ସମସ୍ତେ ଏକାଠି ହୋଇକି ଆମର ନବୀନ ବାବୁଙ୍କୁ ଆଉ ଥରେ ଆଣିବାକୁ ପଡ଼ିବ ସମସ୍ତେ ଏକାଠି ହୋଇ ଏକାଠି ସମସ୍ତେ ଯୋଡ଼ି ହୋଇକି କଥାବାର୍ତ୍ତା ହୋଇକି ଆଉ ଥରେ ନବୀନ ବାବୁଙ୍କୁ ଆମକୁ ଆଣିବାକୁ ପଡ଼ିବ ଆମ ଦେଶର ବିକାଶ ବିକାଶ କରେଇ ହେବ ହଁ ସେଇଟା ତ ସତ କହୁଛ କାହିଁକି ନବୀନ ବାବୁ ଆମର ଦୁଃଖ ସୁଖ ସବୁର ସାଥି ଅଟନ୍ତି ଯାହାକି ସବୁ ଆମ ଦେଶ ପାଇଁ କଲ୍ୟାଣ ନାହିଁ ମଧ୍ୟ ହଁ ସିଏ ବହୁତ ଭଲ ଥିଲେ